ଆଜିର ଆଧୁନିକ ଯୁଗରେ ବିଜୁଳି ଅପରିହାର୍ଯ୍ୟ ଯେମିତି ବିଜୁଳି ବିନା ମଣିଷ ଗୋଟିଏ ବି ମିନିଟ୍ ବି ରହିପାରିବ ନାହିଁ ଏମିତି କୌଣସି ଜିନିଷ ନାହିଁ ଯାହା ବିଜୁଳି ବିନା ଚାଲେ ନାହିଁ ଦୈନନ୍ଦିନ ଜୀବନରେ ବିଜୁଳି ଅପରିହାର୍ଯ୍ୟ କିନ୍ତୁ ତା'ର ବିପଦ ଦିଗଗୁଡ଼ିକ ବି ଅଛି ପୃଥିବୀରେ ପାଞ୍ଚ ପ୍ରତିଶତ ଲୋକ ବିଜୁଳି ଆଘାତରେ ମରନ୍ତି ଯଦି ଅସାବଧାନରେ କିଏ ଛୁଇଁ ଦିଏ ତାକୁ ଆଘାତ ଲାଗେ ତାକୁ ବଞ୍ଚାଇବା କଷ୍ଟ ହୋଇପଡ଼େ ତେଣୁ ତାକୁ ଜିଅନ୍ତା ଯମ କୁହାଯାଏ ଏହାକୁ ଏଡ଼ାଇବାକୁ ହେଲେ ସରକାରଙ୍କ ତରଫରୁ ଏବଂ କିନ୍ତୁ ସଙ୍ଗଠନ ତରଫରୁ ଲୋକମାନଙ୍କୁ ଗାଁ ଗହଳିକୁ ଯାଇ ପରାମର୍ଶ ଏବଂ ଶିକ୍ଷା ଦେବା ଜରୁରୀ ବିଜୁଳିକୁ କେମିତି ବ୍ୟବହାର କଲେ ବିପଦ ହେବ ନାହିଁ ସ୍କୁଲ୍ମାନଙ୍କରେ ମଧ୍ୟ ଶିକ୍ଷା ଦେବା ଜରୁରୀ ଲୋକେ ଶିକ୍ଷିତ ହେଲେ ଏ ବିପଦକୁ ଏଡ଼ାଇବା ଦିଆଯାଇପାରେ